ହଁ ହଁ ଆଉ ଟିକେ ବୁଲିବାକୁ ସାର୍ ଯିବା ଟିକେ ଭୁବନେଶ୍ଵର ହେଇକିରି ନୂଆ ନୂଆ ଆସିଛେ ତ ଜାଗା ଟିକେ ବୁଲି ବୁଲି ଯିବା ଓଡ଼ିଶାର କ'ଣ ଟିକେ ଭଲ ଜାଗା ଟିକେ ଦେଖିକିରି ଯିବା ଏଇତ ହଁ ଟିକେ ଆସିଛେ ଟିକେ ଯଦି ବରମ୍ପୁର୍ ଟିକେ ବୁଲିବା ତା'ପରେ ଫେରେ ଆସ୍କା ଦେଇ କରି ଭଞ୍ଜନଗର ଦେଇକିରି ଭୁବନେଶ୍ୱର ଦେଇକିରି ଟିକେ ପୁରୀ ଯିବା କଟକ ଦେଇ କି ଯିବା ବାରବାଟୀ ଷ୍ଟାଡ଼ିୟମ୍ ହେଇକି ଟିକେ ଟିକେ ବୁଲିକି ଯିବା କୁଆଡ଼େ କୁଆଡ଼େ ସାର୍ କହୁଛନ୍ତି ଆଉ ହଁ ବରମ୍ପୁର୍ ଠୁ ଯିବା ଆରମ୍ଭ କରିବା ବରମ୍ପୁର୍ ଠୁ ଆସ୍କା ଆସ୍କା ଦେଇକିରି ତା'ପରେ ଭଞ୍ଜନଗର ଟିକେ ବୁଲା ବୁଲି କରି କି ଭଞ୍ଜନଗର ଦେଇ କି ଭୁବନେଶ୍ୱର ଦେଇ କି ହଁ ଟିକେ ଦେଖାଇ କରି ଦେବି ହଁ ଫୋନ୍ କର ଫୋନ୍ କର ହଁ ହଁ ହଁ ହୁଁ ହୁଁ ହୁଁ

ହୁଁ ହୁଁ ପାର୍କ ଅଛି କେଉଁ ଭାଇ ଅଛି ଟିକେ ଦେଖା ତ ଫୋନ୍ ଫାନ୍ ଟିକେ

ହଁ ଦୁଇ ତିନି ଦିନ ରହିବା ପଳେଇବା ଆପଣ ଦର୍ଶନ ହେବ ହଁ ତୁମେ ଟିକେ ହଁ ବୁଲି ଗଲେ ହଁ ହଁ ହଁ ଆଉ ବରମ୍ପୁର୍ ଭଲ ଜାଗା କ'ଣ ଅଛି ସାର୍ ଆଉ ଭଲ ହୁଁ ହୁଁ ଠିକ୍ ଅଛି ଠିକ୍ ଅଛି ହଁ ହଁ ହଁ ଆଉ ଭଲ ଭଲ ଖାଇବା ଜିନିଷ କ'ଣ ନେଇ କି ଯିବା ହଁ ହଁ ହଁ ହଁ ହଁ ହଁ ହଁ ହଉ ରହିଲି ହଁ ରହିଲି